ହଁ ମୁଁ ଜାଣେ କ୍ରୀଡ଼ାକୁ ଯିଏ ନିଜର କ୍ୟାରିୟର୍ ଭାବେ ବିବେଚନା କରନ୍ତି ମୋର ଜଣେ ବନ୍ଧୁ ସ୍କୁଲ୍ରେ ସେ ବହୁତ କ୍ରୀଡ଼ା ଭଲ ଖେଳନ୍ତି ଯ ବର୍ତ୍ତମାନ ସିଏ ବି ଜିଲ୍ଲା ସ୍ତରୀୟରେ ଖେଳୁଛନ୍ତି ଆଉ ଯିଏକି ବର୍ତ୍ତମାନ ସମୟରେ କ୍ରୀଡ଼ାକୁ ନିଜର କ୍ୟାରିଅର୍ ଭାବେ ବିବେଚନା କରିଛନ୍ତି ଆଉ ଆମକୁ ବି ଆମକୁ ବି କ୍ରୀଡ଼ା ତାଙ୍କ ସହିତ ଖେଳିବା ପାଇଁ ବହୁତ ଭଲ ଲାଗେ ସେ ମୋ ବହୁତ ପ୍ରିୟ ବନ୍ଧୁ କ୍ରୀଡ଼ାରେ ଭାଗ ନେବାକୁ ଆମକୁ ବି ବହୁତ ଭଲ ଲାଗେ ଆମେ ବି ସ୍କୁଲ୍ ଟାଇମ୍ରେ କ୍ରୀଡ଼ାରେ ଭାଗ ନେଉଥୁଲୁ କିନ୍ତୁ ବର୍ତ୍ତମାନ ସେ କ୍ରୀଡ଼ାକୁ ନିଜର କ୍ୟାରିଅର୍ ଭାବେ ବିବେଚନା କରି ସେ ସେଥିରେ ନିଜର ଗୋଡ଼ରେ ଠିଆ ହୋଇଛନ୍ତି ଏବଂ ଏବଂ ତାଙ୍କୁ କ୍ରୀଡ଼ା ପସନ୍ଦ ଥିଲା ବୋଲି ସେ କ୍ରୀଡ଼ାରେ ନିଜ ଖେଳିକି ନିଜର ପସନ୍ଦ କରିକି ଆଜିକା ଆଜିକା ସମୟରେ ନିଜରକ୍ୟାରିୟର୍ ଭାବେ ବିବେଚନା କରିଛନ୍ତି ଓ ସ୍କୁଲ୍ରେ ଟିଚର୍ ଭାବେ ଶିକ୍ଷକ ଭାବେ